ମୁଁ ପ୍ରତିଦିନ ସକାଳେ ଦୌଡ଼ିବାକୁ ଆମେ କଲେଜ ଏବଂ ଷ୍ଟାଡ଼ିୟମକୁ ଯାଇଥାଏ ମୁଁ ଏହି ଦୌଡ଼ିଲା ବେଳେ ବିଭିନ୍ନପ୍ରକାର ସିଙ୍ଗରଙ୍କ ଗୀତ ଶୁଣିଥାଏ ଯେ ଏଥିମଧ୍ୟରୁ ହ୍ୟୁମାନ ସାଗରଙ୍କ ଗୀତ ମୁଁ ଅଧିକାଂଶ ସମୟରେ ଶୁଣିଥାଏ କାହିଁକି ନା ତାଙ୍କ ଗୀତ ଶୁଣି ଶୁଣି ମୁଁ ଦୌଡ଼ିଲା ଠୁଁ ମୋତେ ଜଣାପଡ଼େନି ଏବଂ ମୁଁ ଅଧିକ ବାଟ ଦୌଡ଼ି ପାରିଥାଏ ଆମକୁ ଆମେ ସକାଳେ ଦୌଡ଼ିଲା ବେଳେ ବିଭିନ୍ନପ୍ରକାରର ଚିନ୍ତାଧାରା ମୁଣ୍ଡକୁ ଆସିଥାଏ ମୋ ମୁଣ୍ଡକୁ ଏହା ଆସିଥାଏ କି ମୁଁ କିପରି ଏକ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିପାରିବି